ଯେମିତିକି ଦେଖନ୍ତୁ ମୋତେ ମ୍ୟାଗି ମସଲା ବେଶୀ ପସନ୍ଦ ମୋ ସ ମ୍ୟାଗି ମସଲା ବେଶୀ ଖାଏ ଆଉ ସବୁ ଖାଦ୍ୟରେ ମୁଁ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ବେଶୀ ଖାଏ ମାନେ ସେଇଟା ଦେଲେ କି ନାଇଁ ବେଶୀ ସୁଆାଦ ଲାଗେ ପସନ୍ଦ ଲାଗେ ମତେ ବେଶୀ ସୁଆଦ ଅତିରିକ୍ତ ଥାଏ ସେ ସେଠି ସେଟା ଦେଲେ ତ ମତେ ସେଟା ବେଶୀ ପସନ୍ଦ ମୁଁ ସବୁ ଖାଦ୍ୟରେ କିଛି ରୋଷେଇ କଲେ ମୁଁ ମ୍ୟାଗି ଇଏ ଧନିଆ ଗୋଡ଼ି ଗୁଣ୍ଡ ଆଉ ଜିରା ଗୁଣ୍ଡ ଦେଉଛି ବେଶୀ ତ ମୋତେ ସେଟା ବେଶୀ ପସନ୍ଦ ମୁଁ ସବୁ ଖାଦ୍ୟରେ ପସନ୍ଦ କରେ ଦେବା ଦେବାକୁ ମୁଁ ରୋଷେଇ କଲେ ସେଟା ନ ଦେଇେଇକିନା ଖାଉନି ମୁଁ ସେଇଟା ତ ଦେଉଛି ଆର୍ ମୋତେ ଯେଉଁଟା ବେଶୀ ସେଟା ମୋତେ ବେଶୀ ପସନ୍ଦ ମୁଁ ଯେଉଁଟା ଖାଇଲେ ବି ସେଟା ଦେଉଛି ସେଥିରେ ଅତିରିକ୍ତ ପସନ୍ଦ ମୋତେ